ଆନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ୱୀକୃତି ଆବଶ୍ୟକ କରୁଥିବା କିଛି ଭାରତୀୟ କ୍ରୀଡ଼ା ଅଛି ଯାହାକି ସ୍ୱୀକୃତି ପାଇନାହିଁ ପିଲାମାନେ ତାକୁ ଗାଁମାନଙ୍କରେ ଖେଳୁଛନ୍ତି ହେଲେ ବି ତାହା ଅନ୍ୟମାନଙ୍କ ପାଖରେ ପହଞ୍ଚିପାରୁନାହିଁ ଯେମିତିକି କବାଡ଼ି ଯେଉଁ ଗାଁମାନଙ୍କରେ ସେ ଖେଳଟି ପିଲାମାନେ ବହୁତ ଆଗ୍ରହର ସହିତ ଖେଳନ୍ତି ହେଲେ ତାହା ଆନ୍ତର୍ଜାତିକ ସ୍ତରରେ ଏପର୍ଯ୍ୟନ୍ତ ନାମାଙ୍କିତ ହୋଇପାରୁ ନାହିଁ ଯେମିତିକି ହକି କ୍ରିକେଟ୍ ଯାହାକି ଆନ୍ତର୍ଜାତିକ ସ୍ତରରେ ନାମାଙ୍କିତ ହୋଇପାରିଛି କିନ୍ତୁ କବାଡ଼ି ଫୁଟବଲ୍ ଭଲିବଲ୍ ଏମିତି କିଛି ଖେଳଅଛି ଯାହାକି ଗାଁ ଗହଳିରେ ବହୁତ ଭାବରେ ପିଲାମାନେ ଖେଳୁଛନ୍ତି ହେଲେବି ତାହା ଆନ୍ତର୍ଜାତିକ ସ୍ତରରେ ନାମାଙ୍କିତ ହୋଇପାରୁନାହିଁ ସେଥିପାଇଁ ସେହି ଖେଳଟିକୁ ଆନ୍ତର୍ଜାତିକ ସ୍ତରରେ ନାମାଙ୍କିତ କଲେ ପିଲାମାନେ ଆଗକୁ ବଢ଼ିପାରିବେ ଯେ ତ ତାଙ୍କର ଆଗ୍ରହର ସହିତ ଯେଉଁ ଖେଳଟିକୁ ଖେଳୁଛନ୍ତି ତାକୁ ନେଇକି ସେ ନିଜର ପରିଚୟ ତିଆରି କରିପାରିବେ